ହାଲୋ ତମେ ଟେମ୍ପୁ ବାଲା କହୁଥିଲ କେଁ ଆମ୍କୁ ସମ୍ବଲପୁର ବୁଲିଯିବାର୍ ଅଛେ ତୁମେ ଜଲଦି ଯଦି ଟିକେ ଆମକୁ ପହଁଞ୍ଚାବ ଦୁଇ ତାରିଖ୍ ଆମ୍କୁ ଟିକେ ପହୁଁଞ୍ଚେଇ ଦେବ ହଁ ଆଗ କଲ୍ କରୁଛୁଁ ଆର୍ କାହାରକିରୋ କଲ୍ ନାଇଁ ଧରବ ଆମକୁ ପହଞ୍ଚେଇଦେବ ଟିକେ ସମ୍ବଲପୁର ଯିବାର୍ ଅଛି ହଁ ହଁ ଆମେ ତାଇ ଲାଗିର୍ ଦୁଇ ତାରିଖ୍ ନେବ ବୋଲି ଫୋନ୍ କର୍ଛୁଁ ଆମ୍କୁ ଦୁଇ ତାରିଖ୍ ଟିକେ ପୁହଞ୍ଚେଇ ଦେବ ଜଲ୍ଦି ହଁ ସମଲପୁରର୍ ସମଲେଇ ମନ୍ଦିର୍ ଆମକୁ ବୁଲିଯିବାର୍ ଅଛି ଆମକୁ ମନ୍ଦିର ଦର୍ଶନ୍ କରିଯିବାର୍ ଅଛେ ଟିକେ ପହଞ୍ଚେଇ ଦେବ ହଁ ତୁମେ ଜଲ୍ଦି ଟିକେ ଆସବ ଆମ୍କୁ ଟିକେ ଲେଟ୍ ନାଇଁ କରବ ଡେରି ନାଇଁ କରବ ଆଠ୍ ବଜେ ଆସିବ୍ ଆମ୍କୁ ନେଇ କରି ଟିକେ ଯାଇ ପହଞ୍ଚାଇ ଦେବ ଆଗ୍ତିରିଆରୁ କହୁଛୁ ଆମେ